ଆମେ ଯେନ୍ ଗାଁ ଦାମ ରଖିଛୁଁ ତାହାକେ ବହୁତ ଯତ୍ନ ନେବାରେ ପଡ଼ୁଛେ ବାରିଆଡ଼େ ଗାଈ ଗୁହାଲ ତିଆରି ହେଇଚି ତାହାକେ ଏନ୍ତା ହିସାବରେ ଗାଈ ଗୂହାଲ୍ କରାହେଇଚି ଯେ ଅପରିଷ୍କାର ନ ରଖବାର୍ ସେ ଜାଗା ସବୁବେଲେ ସଫା ମଶା ନେଇ ପାର୍ବାର୍ ସେନ ପଙ୍ଖା ଲଗା ହେଇଚେ ତାର ସୁବିଧା କରାହଉଚେ ଗାଈ ମୂତ୍ର ସଫା କରାହଉଚେ ସବୁବେଲେ ତାଗେ ଯତ୍ନ ନଉଛୁଁ ମୁଇଁ ଚରେଇ ଯିମି ମୁଇଁ ଘାସ ଦେଇ ଯିମି ମୁଇଁ ଯଦି ଦେଇନି ପାରନି ମୋର ପୁଅ ବି ଯିବା ଆଉ ମୋ ନାତି ବି ଯିବା ଦେଇକିରି ତାଗେ ଘାସ ପୁଆଲ ଆଣିକିରି ଖବାର୍ ପିଇବାର୍କେ ଦେଇକିରି ସବୁ ସୁବିଧା କରୁଚୁଁ ଯଦି ଏତିକି ଯଦି ନେଇ କର୍ମା ତାହାକେ ଯଦି ଯତ୍ନ ନି ନେମା ଗାଁ ଗୁହାଲ ଟେନର ପରିଷ୍କାର ଅପରିଷ୍କାର ଯାଇ ଯଦି ରଖଲା ବିବର୍ଦନା ଯଦି ହେଇଗଲା ସେ ଗାୟକଟା ଆମକୁ ଗ୍ରସ୍ ଦେବାକେଁ ଦେଇାଇନ ପାରେ ତାକେ ଲାଲନ ପାଲନ ଦରକାର ଘାଁସ ଦରକାର ପୁଆାଲ ଦରକାର ଗୁଧା ପୁଦା କରବାର୍ ଲାଗି ସୁବିଧା କରିକିରି ବାରିଆଡ଼େ ତା ଆମେ ଆମେ ଗାଈ ଗୁହାଲ ବନେଇକିରି ତାହାକେ ପରିଷ୍କାର ପରିଚ୍ଛନ୍ନରେ ରଖିକିରି ତାକେ ତାକେ ଦୁଇ ପଇସା ଆମେ ଆଦାୟ ତାଠାରୁ କରମୁ ଗୁର ଯଦି ଗା ପଟେ ଗାାୟ ଦାମୁର ପଟେ ଯଦି ଦେଲା ତାର ଯତ୍ନ ନମା କେନ୍ତା ଦି ପଇସା ଆମେ ପରିଷ୍କାର କଲେ ଦୁଇ ପଇସା ପଇ ପାର୍ମା ସେଇ ଜିନିଷଟାକେ ଆମେ ଧୁଆ ଧେତା କର କରିରି ଅନନ୍ କରିନି ରଖିଲ ଆମେ ଦିଇ ପଇସା ଆ କେନା ଆଡ଼ୁ କରିପାରମା ସେଥିଲାଗି ବାପେ ପୁଆ ସମସ୍ତେ ଲାଗିକରି ତାଗେ ଘାସ ପୁଆଲ ଦେଇକିରି ଅତି ଯତ୍ନ ନେବାର୍କେ ପଡ଼ୁଚେ ଏତେ କହମେ ଆଜ୍ଞା